ମରୁଡ଼ି ପାଣିପାଗ ଅତ୍ୟଧିକ ହେଲେ ଗଛ ତ ନଷ୍ଟ ହବ ତେଣୁକରି ଆମେ ସେ ଜିନିଷଟିକୁ ମାଟି ମାନେ କିଛି ଆଣିକି ମୂଳରେ ଗଛ ମୂଳରେ ଦେଇଦେଉ ଉଚା କରିକି ତାପରେ ନାଳ କାଟିକି ପାଣିକି ଛାଡ଼ିଦେଉ ସେ ପାଣିଟା ବାହାରିଯିବ କେନାଲ ବାଟେ କେନାଲ କେନାଲ କରିଦେବୁ ଆଉ ଗଛକୁ ଯତ୍ନରେ ରଖିବୁ ଆଉ ଏମିତି ତ ମୋର ପାଣି ପକେଇଲେ ଗଛ ନଷ୍ଟ ହବ ଆଉ ନଷ୍ଟ ହେଲା କ'ଣ କରିବ ଚେଷ୍ଟା କରୁ ଯେତେ ସମୟ ଚେଷ୍ଟା କରିକି ଗଛକୁ ଭଲରେ ପାଗରେ ରଖିବାକୁ ଗଛ ଗଛ ସବୁ ସୁଧାରିକି ରଖିବା ଆଉ ଯତ୍ନ କରି ରଖିବା ଯେମିତି ନଷ୍ଟ ନ ହୁଏ ସେଥିପାଇଁ ଯତ୍ନଶୀଳ ହଉ